ବିଜ୍ଞାପନ ବିଜ୍ଞାପନ ଦେବାପାଇଁ ଏବେ ସାଧାରଣତଃ ବହୁତ କିଛି ଆମେ ବ୍ୟବହାର କରୁଛେ ଯେଭଳିକି ଆମର ବିଜ୍ଞାପନ ଏଜେନ୍ସିର ଆମେ ହେଲ୍ପ ନେଇପାରୁଛେ ଇଣ୍ଟରନେଟ୍ ଆଡ଼୍ ଗୁରୁ ଏଇସବୁରୁ ଆମେ ସାଧାରଣତଃ ସାହାଯ୍ୟ ନେଇପାରୁଛି ତେବେ ମୁଁ ମୋର ବିଜ୍ଞାପନ ଯଦି ବିଷୟ ବସ୍ତୁ କହିବି ତା'ହେଲେ ମୁଁ ମୋର ଗୋଟେ କୋଚିଂ ସେଣ୍ଟରଟେ ଖୋଲିଛି ତ ତାରି ବିଜ୍ଞାପନ ଯଦି ଦେବି ତ ସମସ୍ତଙ୍କୁ ଏକଜୁଟ୍ କରିବାପାଇଁ ସମସ୍ତେ ମୋରି କୋଚିଂ ସେଣ୍ଟରରେ ପଢ଼ିବେ ଶିଖିବେ ତ ସେଇଥିପାଇଁ ଯଦି ମୁଁ ମୋର ବିଜ୍ଞାପନ ଦେବି ତେବେ ତାରି ଆଇଡ଼ିଆ ନେବାପାଇଁ ମୁଁ ଚାହିଁବି ଇଣ୍ଟରନେଟ୍ କି ପାଇଁ ନା ଆମେ ସାଧାରଣତଃ ଏବେ ସମସ୍ତେ ଛୋଟ ଇଣ୍ଟରନେଟ୍ ଭାବରେ ଫୋନ୍କୁ ବ୍ୟବହାର କରୁଛେ ନୁହଁ ତ ଇଣ୍ଟରନେଟ୍ ଭାର ପୂରା ମାନେ ତାର ହେଲ୍ପ ନେବି ତା'ପରେ ବିଜ୍ଞାପନ ଏଜେନ୍ସିକୁ ମଧ୍ୟ ବୁଝିବି କେମତି କ'ଣ କଲେ ଲୋକମାନେ ଅଧିକ ଜାଣିପାରିବେ ଆଉ ଯେଉଁ ଆଡ଼୍ ଗୁରୁ ରହିଚି ତାର ମଧ୍ୟ ମୁଁ ସାହାଯ୍ୟ ନେବି ସେଠୁ କିଛି କିଛି ମାନେ ସବୁକିଛି ଜାଣିବାପାଇଁ ଚେଷ୍ଟା କରିବି ଯାହାଫଳରେ ଅଧିକରୁ ଅଧିକ ମୋରି କୋଚିଂ ସେଣ୍ଟରରେ ଯୋଗଦେବେ ମୋର ଆର୍ଥିକ ସୁବିଧା ଯାହାଫଳରେ ଟିକେ ବୃଦ୍ଧି ହେଇପାରିବ ଆର୍ଥିକ ସୁବିଧା ଠିକ୍ ଭାବରେ ହେଲେ ଭଲ କୋଚିଂ ସେଣ୍ଟରଟେ ଆଗକୁ ମାନେ ଛିଡ଼ା କରିବାପାଇଁ ଚେଷ୍ଟା କରିବି ଏବେ ଯେହେତୁ ମୋର ମାନେ ଘରୋଇ କୋଚିଂ ସେଣ୍ଟରଟେ ଅଛି ମୁଁ ତା'ପରେ କ'ଣ କରିବି କୁହନ୍ତୁ ନା ମୋର ନିଜସ୍ୱ ଗୋଟେ କୋଚିଂ ସେଣ୍ଟର ଖୋଲିବି ଆଉ ଭଲ ସୁବିଧା ସୁଯୋଗ ଦେବାପାଇଁ ସମସ୍ତଙ୍କୁ ମଧ୍ୟ ଚେଷ୍ଟା କରିବି